ନାଗରୀକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ବ୍ୟାଙ୍କ ଗୁଡ଼ିକୁ ବିଭିନ୍ନ ପ୍ରକାର ନିର୍ଦ୍ଦେଶ ଦେଇଥାନ୍ତି ଯେପରିକି ବିନା ମୂଲ୍ୟରେ ବ୍ୟାଙ୍କରେ ଖାତା ଖୋଲିବା ମୋବାଇଲ୍ ଦ୍ଵାରା ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ଯେପରିକି ନିଜ ଖାତାର ସମ୍ପୂର୍ଣ୍ଣ କାରବାର ଜାଣିବା ସହ କେତେ ଟଙ୍କା ଅଛି ଜାଣିପାରିବା ଏବଂ ଯେତବେଳେ ଇଚ୍ଛା ଟଙ୍କା ଉଠାଇ ପାରିବା ଏବଂ ଯୁବକମାନେ ବ୍ୟବସାୟ କରିବା ନିମନ୍ତେ ମଧ୍ୟରୁ ଋଣ ପ୍ରଦାନ କରିଥାନ୍ତି ଏସବୁ ଦ୍ଵାରା ଲୋକମାନେ ଅନେକ ମାତ୍ରାରେ ଉପକୃତ ହୋଇଥାନ୍ତି